ଆଜିକାଲି ଭାରତରେ ବିଭିନ୍ନ ପ୍ରକାର ଫ୍ୟାସନ୍ ଟ୍ରେଣ୍ଡ ସବୁଠାରେ ପ୍ରଚଳିତ ହେଇଛି ଏବଂ ସେଥିଙ୍କ ଯୁବବର୍ଗ ବହୁତ ପ୍ରଭାବିତ ହେଉଛନ୍ତି ସେନ୍ତି ଆମ ଭାରତରେ ଥିବା ବଲିଉଡ଼ ବା ଟଲିଉଡ଼ ଇତ୍ୟାଦି ଟଲିଉଡ଼ରେ ଫ୍ୟାସନ୍ ଟ୍ରେଣ୍ଡ ତ ଚାଲିବା ସ୍ୱାଭାବିକ କଥା ଲୋକମାନେ ସେଇ ଚଳଚ୍ଚିତ୍ର ମା ଦେଖି ସେମାନଙ୍କ ସେମାନେ ପିନ୍ଧୁଥିବା ପୋଷାକ ଅନୁକରଣ କରି ବିଭିନ୍ନ ପ୍ରକାର ପୋଷାକ ପରିଧାନ କରିଥାନ୍ତି ଏବଂ ସେମାନଙ୍କ ଶୈଳୀକୁ ଆପଣାଇଥାନ୍ତି ଯେମିତି ବିଭିନ୍ନ ପ୍ରକାର ନୂଆ ନୂଆ ପୋଷାକ ଶୈଳୀ ବା ଫ୍ୟାସନ୍ ଟ୍ରେଣ୍ଡ ସେଇ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥାଏ ତାହାକୁ ଦେଖି ଯୁବ ବର୍ଗ ସେମାନଙ୍କ ଉପରେ ଦିଶିବା ପାଇଁ ବିଭିନ୍ନ ପ୍ରକାର ହେୟାର୍ ଷ୍ଟାଇଲ୍ କିମ୍ବା ପୋଷାକପତ୍ର ଇତ୍ୟାଦି ପିନ୍ଧିଥାନ୍ତି ଏବଂ ସେମାନଙ୍କ ପରି ଅବିକଳ ଦିଶିବାକୁ ଚେଷ୍ଟା କରିଥାନ୍ତି ସେମିତି ବିଭିନ୍ନ ପ୍ରକାର ଫ୍ୟାସନ୍ ଚ ଫ୍ୟାସନ୍ ଚଳଚ୍ଚିତ୍ର ବା ଫ୍ୟାସନ୍ ପ୍ରଦର୍ଶିତ ହୋଇଥାଏ ଯେଉଁଥିରେ ନୂଆ ନୂଆ ପୋଷାକ ପିନ୍ଧି ବିଭିନ୍ନ ମଡ଼େଲ୍ ମାନେ ସେ ସେ ପୋଷାକକୁ ପ୍ରଦର୍ଶନ କରିଥାନ୍ତି ତାହାକୁ ଦେଖି ମଧ୍ୟ ଅନ୍ୟମାନେ ତାହାର ଅନୁକରଣ କରିବାକୁ ଚେଷ୍ଟା କରିଛନ୍ତି ହଁ ଆମେ ମୁଁ ମଧ୍ୟ ଚଳଚ୍ଚିତ୍ର ଦେଖାଇ ସେଥିରେ ପଇସା ଶୈଳ ପ୍ରଭାବିତ ହୋଇ ସେପରି ପିନ୍ଧିବାକୁ ଚେଷ୍ଟା କରିଛି